ଦେଶରେ ଯେତେବେଳେ ମହାମାରୀ କରୋନା ବ୍ୟାପିଗଲା ଲୋକମାନେ ବହୁତ ଅସୁବିଧା ଅନୁଭବ କଲେ ଏମିତିକି ବିଦ୍ୟା ବିଦ୍ୟା କ୍ଷେତ୍ରରେ ମଧ୍ୟ ଛୁଆମାନେ ପାଠ ପଢ଼ିପାରିଲେ ନାହିଁ ସ୍କୁଲ କଲେଜ୍ ସବୁ ଜାଗା ବନ୍ଦ ହେଇଗଲା କେମିତି ପାଠ ପଢ଼ିବେ ସମସ୍ତଙ୍କ ଚିନ୍ତାର ବିଷୟ ହେଇଗଲା କିନ୍ତୁ ଏ କ୍ଷେତ୍ରରେ ବିଜ୍ଞାନ ଆମକୁ ବହୁତ ସାହାଯ୍ୟ କରିଛି ବିଜ୍ଞାନ ସାହାଯ୍ୟରେ ଛୁଆମାନେ ପାଠ ପଢ଼ି ପାରିଲେ ଘରେ ମୋବାଇଲ୍ ଦ୍ୱାରା ସମସ୍ତେ ପାଠ ପଢ଼ି ପାରିଲେ ସମସ୍ତେ ନିଜର କ୍ଲାସ୍ କରିପାରିଲେ ଏବଂ ମୋବାଇଲ୍ ମାଧ୍ୟମରେ ସମସ୍ତେ ପରୀକ୍ଷା ମଧ୍ୟ ଦେଲେ ସବୁ ଛୁଆମାନେ ଏ ତା'ର ସୁବିଧା ପାଇଲେ କିନ୍ତୁ ଏଇ ମୋବାଇଲ୍ ଦ୍ୱାରା ଛୁଆମାନଙ୍କର କିଛି କ୍ଷତି ବି ହେଲା ସବୁବେଳେ ଛୁଆମାନେ ମୋବାଇଲ୍କୁ ଧରିଲେ ଏବଂ ତା ଗୀତ ନାଚରେ ମାତିଗଲେ ସେଥିପାଇଁ ଛୁଆମାନଙ୍କର କାହା ଆଖି ଉପରେ ପ୍ରଭାବ ପକାଇଲା ଏହା ଯେତିକି ଖରାପ ସେତିକି ଭଲ ମଧ୍ୟ କିନ୍ତୁ ସବୁବେଳେ ଆମେ କେମିତି ଭଲଟା ଆମର ହବ ସେଇଟା ଆମେ ଚିନ୍ତା କରିବା ଉଚିତ ଛୁଆକୁ କେତେବେଳେ ମୋବାଇଲ୍ ଧରି ଧରିବା ନିହାତି ଜରୁରୀ ଏମିତି କିଛି ନୁହଁ କିନ୍ତୁ ଛୁଆ କେମିତି ତା'ର ଭଲଟା ପାଇବ ସେଇଟା ଆମେ ଚିନ୍ତା କରିବା ମୋବାଇଲ୍ ମାଧ୍ୟମରେ ଆମେ ବହୁତ ସୁବିଧା ପାଉଛେ କେବଳ ପାଠ ପଢ଼ା ନୁହଁ ଅନ୍ୟାନ୍ୟ ବିଷୟରେ ଜାଣିବା ଜାଣିବି ମଧ୍ୟ ଘରେ ଥାଇକି ଆମେ ପାଉଛେ ଯେଉଁଟାକି ଆମେ ଆଗରୁ କ'ଣ ହଉଥିଲା ବାହାରକୁ ଗଲେ ଯେଉଁ ଜିନିଷ ଆମେ ଜାଣିପାରୁଥିଲୁ ଏବେ ମୋବାଇଲ୍ ମାଧ୍ୟମରେ ଘରେ ଥାଇକି ସେହି ବିଷୟରେ ଆମେ ଜାଣିପାରୁଛେ ଏମିତି କୌଣସି ଜିନିଷ ନାହିଁ ଯେଉଁଟାକୁ ଆମେ ଜାଣିପାରିବା ନାହିଁ ଆମେ ମୋବାଇଲ୍ ସାହାଯ୍ୟରେ ସବୁକିଛି ଜାଣିପାରୁଛେ ବିଦ୍ୟା ପାଖରୁ ଆମେ ଅନ୍ୟାନ୍ୟ ଜିନିଷ ମଧ୍ୟ ମୋବାଇଲ୍ ଦ୍ୱାରା ଆମେ ଜାଣିପାରୁଛେ କେମିତି ଅଧିକ ଜ୍ଞାନ ପାଇପାରିବା ସେ ବି ମଧ୍ୟ ଆମେ ମୋବାଇଲ୍ ଦ୍ୱାରା ଜାଣିପାରୁଛେ ଆଗକାଳରେ କ'ଣ ହଉଥିଲା କୌଣସି ବାହାରକୁ ଗଲେ ଯାଇ ଆମେ କିଛି ଜାଣିପାରୁଥୁଲା ଏବେ ସେଇଟା ବିଜ୍ଞାନ ଦ୍ୱାରା ଆମେ ସେଇ ସୁବିଧା ଘରେ ଥାଇକି ଘରେ ବସିକି ଆମେ ପାଇପାରୁଛେ